ଯାଜପୁର ଜିଲ୍ଲାରେ ବହୁତଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ସଂରକ୍ଷଣ ରହିଛି ଏବଂ ପରିବେଶ ପଦକ୍ଷେପ ନିଆଯାଇଛି ସେଗୁଡ଼ିକ ହେଲା ସହରର ସୌନ୍ଦର୍ଯ୍ୟକରଣ ମନ୍ଦିର ମରାମତି ସିୱେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ଇତ୍ୟାଦି ଇତ୍ୟାଦି ଏହା ଦ୍ଵାରା ଆମ ପରିବେଶ ସୁରକ୍ଷିତ ରହୁଛି ଏବଂ ଏହା ସାମୂହିକ ସିଷ୍ଟମ୍କୁ ପ୍ରଭାବିତ କରୁଛି